ହ୍ୟାଲୋ ହ୍ୟାଲୋ ଦିଦି ଏଇ ଯେଉଁ ମୁଁ ମେଡ଼ିକାଲ ଯାଇଥିଲି ଦିଦି ନମସ୍କାର ମୁଁ ମେଡ଼ିକାଲ ଯାଇଥିଲି ସେଠି ଟିକେ ମେଡ଼ିକାଲ ପରିଷ୍କାର ପରିଚ୍ଛନ୍ନ ନୁହଁ ସେଠି କିଛି ସୁବିଧା ବେଡ଼୍ କୋତରା ମୋତରା ଆଉ ମୁଁ ସେଠି ଭଲ ଟ୍ରୀଟମେଣ୍ଟ ପାଇଲି ନାହିଁ ଆଉ ସେଥିପାଇଁ ମୁଁ ଏଇ ଏଇ ଦିନେ ଦୁଇ ଦିନ ଭିତରେ ଯାଇଥିଲି ହଁ ମୁଁ ଯାଇଥିଲି ସେଠି ତ ବହୁତ କୋତରା ଥିଲା ମୁଁ ସେଠି କିଛି ସୁବିଧା ଯେଉଁ ପାଇଲି ନାହିଁ ସେଠି ଯେଉଁମାନେ ଫିନାଇଲ୍ ଫିନାଇଲ୍ ପଡ଼ିକି ସଫା ହଉନାହିଁ ବହୁତ ଅପରିଷ୍କାର ଆଉ ଅପରିଷ୍କାର ମୁଁ ଯାଇଥିଲି ସେଠି ମେଡ଼ିକାଲ ସୁବିଧା କିଛି ପାଇଲି ନାହିଁ ଆଉ ସେଥିପାଇଁ ଯେଉଁ କହୁଛି ଆଉ ହଉ ଟିକେ ଆପଣ ଯେଉଁ ଦିଦି ଅଛନ୍ତି ଟିକିଏ ମେଡ଼ିକାଲ୍ କେମିତି ସଫାସୁତର ହେବ ଲୋକ କେମିତି ସେବା ଭଲ ପାଇବେ କେମିତି କ'ଣ ହବ ସେଇ ଅନୁସାରେ ଟିକିଏ ଯେଉଁ ଦେଖିବେ ଆଉ ଆଉ ମୁଁ ବି ମୋ ସ୍ୱାସ୍ଥ୍ୟକାର୍ଡ଼ ଯେଉଁ ନେଇକି ଯାଇଥିଲି ସେଠି କିଛି କାମ କଲାନାହିଁ ସ୍ୱାସ୍ଥ୍ୟକାର୍ଡ଼ କିଛି କାମ କଲାନାହିଁ ସେଇଥିପାଇଁ କିଛି ସୁବିଧା ପାଇପାରିଲି ନାହିଁ ମେଡ଼ିକାଲରେ ମୁଁ ସେଇଥିପାଇଁ ନା ମୁଁ ତ ହଉ ଏଇ ସପନ ସାର୍ଙ୍କୁ ଦେଖେଇ ଦେବି ଆଉ ସର୍ଜିକାଲ୍ ଲାଇନ୍ରେ ଆଉ ହଉ ଆପଣ ଟିକିଏ ବୁଝିବେ ଦିଦି ଆଉ ନା ଭଲ ହେଇନି ଅଛି ତ ଅଳ୍ପ ଭଲ ହେଇଛି ଆଉ ଅଛି ଆଉ ସେବା ଠିକରେ ପାଇଥିଲେ ଭଲ ହେଇସାରନ୍ତାଣି ସେ କିଛି ସେବା ଠିକରେ ପାଇଲୁନି ବୋଲି ସେଇଥିପାଇଁ ଆଉ ଆମ ଘର ଏଇ ପଦନା କେଉଁଝର ଜିଲ୍ଲା ପଦନା ବଡ଼ ପଦନା ଅନୁଗୁଳ ଆଉ ଅନୁଗୁଳ ଜିଲ୍ଲା ଅନୁଗୁଳ ଜିଲ୍ଲା ନା ନା ନା ନା ମୋ ପାଟିରେ ପଶିଗଲା ଆମର ଅନୁଗୁଳ ଜିଲ୍ଲା ହଉ ହଉ ହଉ